ଏବେ ତ ବଲିଉଡ଼୍ ଉର୍ଫି ର ଯେଉଁ ପୋଷାକ ପ୍ରାୟତଃ ଛୁଆଙ୍କୁ ବହୁତ ପ୍ରଭାବିତ କରୁଚି ତାର ଯେଉଁ ଫ୍ୟାସନ୍ ଶୋରେ ଯେଉଁ ପୋଷାକ କେଉଁ ଦିନ ବଟଲର ଡ୍ରେସ୍ ତ କେଉଁ ଦିନ କୁରକୁରି ଜରିର ଡ୍ରେସ୍ କେଉଁ ଦିନ ଅଖାର ଡ୍ରେସ୍ ଏମିତି ତାର ତ ଦିନକୁ ଦିନ ଗୋଟେ ଗୋଟେ ଗୋଟେ ପ୍ରକାରର ସବୁ ଡ୍ରେସ୍ ସିଏ ସବୁ ଛୁଆମାନଙ୍କୁ ବହୁତ ପ୍ରଭାବ ପକାଇଛି ଛୁଆ ଆଜି ଦେଖିଲେ ଉର୍ଫି ଆଜି ବଟଲ୍ର ଡ୍ରେସ୍ କରି ପିନ୍ଧିଲାଣି ତ କାଲି ଆଉ କେହି ଛୁଆ ବଟଲ୍ ଡ୍ରେସ୍ କରି ପିନ୍ଧିଲାଣି ଆଉ ସେ ଡ୍ରେସ୍ ବହୁତ ପ୍ରଭାବ ପକାଇଛି ଛୁଆଙ୍କ ଉପରେ ଏବେକା ଛୁଆଙ୍କ ଉପରେ ବହୁତ ପ୍ରଭାବ ପକାଇଲାଣି ଆଉ ମୋତେ ବେଶୀ ଭଲ ଲାଗେ ଯୋଉ ଶାଢ଼ି ଫାଢ଼ି ଯେଉଁ ସିନ୍ଦୂରର ଅଧିକାର ଗୋଟେ ଚଳଚ୍ଚିତ୍ର ଥିଲା ସିଏ ହିରୋଇନ୍ଟା ଯେଉଁ ଶାଢ଼ି ପିନ୍ଧେ ମୋତେ ବହୁତ ପସନ୍ଦ ତା ଶାଢ଼ି ଆଉ ତା ସବୁ ବ୍ଲାଉଜ୍ ଡିଜାଇନ୍ ମୋତେ ବହୁତ ଭଲ ଲାଗେ ଆଉ ମୁଁ ସେମିତି ଗୋଟେ ଶାଢ଼ି ବି ମଗାଇଥିଲି ଫ୍ଲିପକାର୍ଟରୁ ମଗାଇଥିଲି ଆଉ ତାକୁ ତିଆରି କରି ପିନ୍ଧିଥିଲି ପିନ୍ଧି ଫଟୋ ଫଟୋ ସବୁ ଉଠାଇଥିଲି ବି ଭଲ ଲାଗିଲା ମୋତେ ଆଉ